ମୁଁଇ ଯାଇଥିଲି ଅନିଲ ଦୁକାନକେ ସେନୁ ଗୁଟେ ସାର୍ଟଟେ ବଢ଼ିଆ ଲାଗ୍ଲା ଆଏଜ୍ କେ ଆଠ ଦିନ ହେଲା ଗୁଟେ ସାର୍ଟଟେ ଆଣଲି ସାର୍ଟ ଏତେ ଭଲ ଲାଗ୍ଲା ସାର୍ଟ ଧୋଇବା ପରେ ରଙ୍ଗ ଛାଡ଼ୁନି ସାର୍ଟଟା ପିନ୍ଧିବା ପାଇଁ ନରମ ଲାଗୁଛି ସାର୍ଟଟା ଚିକ୍କଣ ଲାଗୁଛି ମୁଇଁ ଯେତିକି ଟଙ୍କାରେ ଖୋଜିଥିଲି ସେତିକି ଟଙ୍କାରେ ମିଳିଗଲା ବହୁତ ଶସ୍ତାରେ ପାଇଗଲି